ଏହି ଅଞ୍ଚଲରେ ପ୍ରାଣୀ ଚିକିତ୍ସକ ଅଛନ୍ତି ସେମାନେ ଯେକୌଣସି ଅସୁବିଧା ପ୍ରାଣୀମାନଙ୍କର ହେଲେ ଆମେ ତାଙ୍କୁ ଲଗାଇଲେ ସେମାନେ ଠିକ୍ ଟାଇମରେ ଆମ ପାଖରେ ପହଞ୍ଚିଥାନ୍ତି କିନ୍ତୁ ଯେକୌଣସି ଗାଈର କିମ୍ବା କୌଣସି ପ୍ରାଣୀର ଗୋଡ଼ ହାତ ଅସୁବିଧା ହୋଇଥିଲେ ତାଙ୍କୁ ମେଡ଼ିସିନ ଇଞ୍ଜେକ୍ସନ୍ ଔଷଧ ଦେଇ ତାଙ୍କୁ ଭଲ କରିଦିଅନ୍ତି ଏବଂ ସେମାନଙ୍କ ଭଲ ମଧ୍ୟ ଯତ୍ନ ନିଅନ୍ତି ଡକ୍ଟରମାନେ ଏବଂ ମୁଁ ମଧ୍ୟ ଏକ ଗାଈ ପାଳନ କରିଥିଲି ସେ ଗାଈର ହଠାତ୍ ବେହୋସ୍ ହୋଇଯାଏ ଏବଂ ତା ଗୋଡ଼ ମୋଡ଼ି ହେଇଯାଏ ସେଇଥିପାଇଁ ମୁଁ ମୋ ଡକ୍ଟରକୁ ଡକ୍ଟରକୁ ଡକାଇଲି ପ୍ରାଣୀ ଡକ୍ଟରଙ୍କୁ ଏବଂ ସେ ଭଲସେ ଚିକିତ୍ସା କଲେ ସେ ଭଲସେ ଚିକିତ୍ସା କଲେ ଏବଂ ମୋ ଗାଈ ମଧ୍ୟ ଭଲ ହେଇଗଲା ଏବଂ ମୁଁ ମଧ୍ୟ ବହୁତ ଖୁସି ହେଇଗଲି ମୋ ଗାଈ ଭଲ ହୋଇଥିବାରୁ କମ୍ ଗୋରସ ଦେଉଥିଲା ଏବଂ ପଛରେ ଭଲ ହୋଇଥିବାରୁ ମୋ ଗାଈ ଆଉ ଦୁଇ ଗୁଣ ଦୁଇ ଗୁଣ ଅଧିକ ଗୋରସ ଦେଲା ଏବଂ ଚିକିତ୍ସା କରି କରିଥିବାରୁ ମୋ ଗାଈ ଏବେ ବହୁତ ଭଲରେ ଅଛି ଏବଂ ଏବଂ ମୁଁ ଚିକିତ୍ସା କରିବା ପାଇଁ ମୁଁ ମୋତେ ପଇସା ମଧ୍ୟ ମିଳିଲା ମୋ ଗାଈ ଚିକିତ୍ସା କରିବା ପାଇଁ ସେଇଥିପାଇଁ ମୁଁ ଏବେ ବହୁତ ଖୁସି ଅଛି ଚିକିତ୍ସା କରିଥିବାରୁ ମୋ ଗାଈର ଏବଂ କିଛି ପ୍ରାଣୀର ଅସୁବିଧା କିମ୍ବା ଯେକୌଣସି ହେଲେ ଆପଣମାନୋନେ ବି ଏମିତି ଡକ୍ଟର ପ୍ରାଣୀ ଡକ୍ଟରଙ୍କୁ ଡକାଇ ଚିକିତ୍ସା କରିଦିଅନ୍ତୁ